ଦୌଡ଼ିବା ଏକ ହେଉଛି ମଣିଷର ଏକ ସୁସ୍ଥ ଏବଂ ସବଳର ଜିନିଷ ମୁଁ ପାପଡ଼ାହାଣ୍ଡି ବ୍ଲକ୍ ତେଲେଙ୍ଗାନା ପଞ୍ଚାୟତରେ ଭାଗ ନେଇଥିଲି ସେଥିମଧ୍ୟରୁ ମୁଁ ଦୁଇ ନମ୍ବର୍ ପୁରସ୍କାର ମଧ୍ୟ ପାଇଥିଲି ଲୋକମାନେ ଦେଖି ବହୁତ ଖୁସି ଏବଂ ଆନନ୍ଦ ମଧ୍ୟ ହୋଇଥିଲେ ସେଥିରୁ ମୁଁ ବହୁତ ପରିଶ୍ରମ ଏବଂ ବହୁତ କିଛି କରିଥିଲି ସେଥିପାଇଁ ମୁଁ ବ୍ଲକ୍ ଲେବୁଲ୍ ମଧ୍ୟ ଯାଇଥିଲି ବହୁତ ଖୁସିର ଏବଂ ଆନନ୍ଦ ର କଥା ଦୌଡ଼ିବା ହେଉଛି ବହୁତ ସୁସ୍ଥ ଏବଂ ସବଳର ଜିନିଷ ଦୌଡ଼ିକି ମୁଁ ଦୁଇ ନମ୍ବର୍ ପାଇଥିଲି ସେଥିରୁ ମୋତେ ଦ୍ଵିତୀୟ ପୁରସ୍କାର ମଧ୍ୟ ଆବିଷ୍କାର କରିଥିଲେ ଆଉ ଆମ ଲୋକବାସୀ ବି ବହୁତ ଖୁସି ହୋଇଥିଲେ ଦୌଡ଼ିବା ହେଉଛି ସବଳ ଏବଂ ସୁସ୍ଥର ଜିନିଷ ଆଗକୁ ମଧ୍ୟ ମୁଁ ବ୍ଲକ୍ ଲେବୁଲ୍ ଯିବି ଏବଂ ଦୌଡ଼ିବି ଆଶା କରୁଛି